ଆମର ଉତ୍ତର ଭାରତୀୟ ଦକ୍ଷିଣ ଭାରତୀୟ ଓ ମହାଦେଶୀୟ ଖାଦ୍ୟଗୁଡ଼ିକ ହେଉଛି ଯେମିତିକି ନାନ୍ ପରଟା ତା'ପରେ ତନ୍ଦୁରୀ ଏଇସବୁ ହେଉଛି ଆମର ଉତ୍ତର ଭାରତୀୟ କି ଦକ୍ଷିଣ ଭାରତୀୟ ଖାଦ୍ୟ ଏସବୁ ରୋଷେଇ କରିବାକୁ ପସନ୍ଦ କରେ କାରଣ ଆମେ ଯେହେତୁ ଓଡ଼ିଆ ଲୋକ ତ ଆମେ ଏସବୁ ତ ଆମର ଖାଦ୍ୟ ମାନେ ପରମ୍ପରା ଖାଦ୍ୟ ନୁହେଁ କିନ୍ତୁ ତା'ପରେ ବି ଯେହେତୁ ଆମ ପିଲାମାନେ ସବୁ ମାନେ କ'ଣ ଖୋଜୁଛନ୍ତି ସବୁ ଭାରାଇଟିର ଖାଦ୍ୟ ଖୋଜୁଛନ୍ତି ତ ସେମାନଙ୍କ ପାଇଁ ରୋଷେଇ କରିବାକୁ ଦେବାକୁ ପଡ଼େ ଯେମିତିକି ନାନ୍ ଆମେ କରୁ ନାନ୍ଟା କେମିତି ହୁଏନା ଯେମିତି ଆମେ ରୋଟି କରୁଛେ ସେମତି ଆମେ ନାନ୍ଟା କରିବା କିନ୍ତୁ ଆମେ ମଇଦାରେ କରିବା ରୁଟିଟା ଅଟାରେ ହୁଏ ନାନ୍ଟାକୁ ମଇଦାରେ କରିବା ମଇଦାରେ କରିକି କରେଇଟାକୁ ଓଲଟେଇଦେବା ଓଲଟେଇ ଦେଲା ପରେ କରେଇ ଉପରେ ପକେଇବେ ନହେଲେ ଭିତର ପଟେ ଚୁଲି ଭିତର ପଟେ ପୋଡ଼ିଲା ଭଳି କଲେ ବି ସେଇଟା ନାନ୍ ହୁଏ ତା' ଘିଅ ମାରିକି ଖିଆଯାଏ ଯେମିତିକି ଆଉ ଗୋଟେ ମାନେ ଖାଦ୍ୟରେ ରହିଛି ପରଟା ପରଟାଟା ଆମେ ରୁଟି ଯେମତିକି କରୁଛେ ସେମତି କରିବା କିନ୍ତୁ ତା' ଦେହରେ ଟିକିଏ କ'ଣ ତେଲ ସେକିକି ଆମେ ଖାଇବା ତନ୍ଦୁରୀଟା ତନ୍ଦୁରିଟା ଆମେ କ'ଣ କରିବା ନା ଯେଉଁ ଖାଦ୍ୟ ଆମେ କରୁଛେ ଯେମିତି ତରକାରୀ କରୁଛେ ମାଛ କିମ୍ବା ମାଂସ ମାଂସଟା ଆମେ ଯେମିତି ତରକାରୀ କରୁଛେ କୋବି ଆମେ ତରକାରୀ କରୁଛେ କି ଆମେ ମାନେ ପନିର୍ଟାକୁ ଆମେ ତରକାରୀ କରୁଛେ ତ ସେମିତି ଆମେ କ'ଣ କରିବା ନା ପନିର୍ଟାକୁ ଆମେ କଷାକଷି କରିଦେବା ତା' ଦେହରେ ଆମେ ଗୋଟେ ଲୁହା ଖଡ଼ିକା ଫଡ଼ିକା ରଡ଼ ପରିକା ନେଇକି ତା' ଦେହରେ ପନିର୍ଟା ପୁରେଇବା ପିଆଜ ପୁରେଇବା କ୍ୟାପ୍ସିକମ୍ ପୁରେଇବାଟାକୁ ନେଇକି ପୋଡ଼ିବା ପୋଡ଼ିକି ଆଣିକି ତା' ଦେହରେ ସସ୍ ପକେଇକି ଖାଇବା ସେଇଟା ହେଉଛି ତନ୍ଦୁରୀ ପନିର ହୁଏ ତନ୍ଦୁରୀ ଛେନା ଚିକେନ୍ଟାକୁ ଆମେ ମାଂସଟାକୁ ସେମିତିକି ଆମେ କଷିକାଷିକି ତାକୁ ମାନେ ଗୋଳେଇକି ମାନେ ମସଲା ତ କଷିବାନୀ ତେଲରେ ପକେଇକି ଆମେ କ'ଣ କରିବା ନା ସେ ମସଲାଟାକୁ ମାଂସରେ ଗୋଳେଇକି ଟାକୁ ଗୋଟେ ଲୁହା ରଡ଼୍ରେ ପୁରେଇକି ପୋଡ଼ିବା ତାକୁ ଆଣିକି ତନ୍ଦୁରୀ ମାଂସ କୁହାଯାଏ ତ ଏହିସବୁ ହେଉଛି ମହାଦେଶୀୟ ଆଉ ମାନେ ମହାଦେଶ ଭିତରେ ଯେମିତିକା ଉତ୍ତର ଭାରତୀୟ ଦକ୍ଷିଣ ଭାରତୀୟ ପାରମ୍ପରିକ ଖାଦ୍ୟ ଏସବୁ ପସନ୍ଦ ମୋତେ ଆସେ ମୋତେ ଭଲ ଲାଗେ ମୁଁ କରିକି ମୁଁ ନିଜେ ଖାଏ ଆଉ ମୋ ପିଲାମାନଙ୍କୁ ବି ଦିଏ